ଜୀବନ ମଧ୍ୟରେ ଗୋଟେ ମନୁଷ୍ୟର ବିବାହ ମଧ୍ୟ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଏବଂ ଏହି ଭୂମିକାରେ ଆମ ସାଂସ୍କୃତିକ ପରମ୍ପରାର ମଧ୍ୟ ଗୋଟେ ଅଂଶ ରହିଛି ମୁଖ୍ୟ ଅଂଶ ତ ବିଭିନ୍ନ ପ୍ରକାର ବଂଶର ବିଭିନ୍ନ ପ୍ରକାର ସଂସ୍କୃତି ରହିଥାଏ ଏହିଭଳି ଏକ ଆଧ୍ୟାତ୍ମିକ ପୁଣ୍ୟ କାର୍ଯ୍ୟରେ ତ ବିବାହ ସମାରୋହରେ ଅନେକ ଲୋକ ଆସନ୍ତି ବହୁତ ଚାକଚମକ ହୁଏ ଏବଂ ବହୁତ ପ୍ରକାର ନାନାଦି ପ୍ରକାର ଦ୍ରବ୍ୟ ମଧ୍ୟ ସେଥିରେ ଦେଖିବାକୁ ମିଳିଥାଏ ବହୁତ ପ୍ରକାର ନୂତନ ନୂତନ ଜିନିଷର ଆୟୋଜନ ମଧ୍ୟ କରାଯାଇଥାଏ ବର କନ୍ୟା ଉଭୟ ଉଭୟଙ୍କୁ ସାତ ଜନ୍ମର ବନ୍ଧନରେ ବାନ୍ଧି ଦିଅନ୍ତି ତ ଆମ ସଂସ୍କୃତି ଉନ୍ନତ ମାନର ସଂସ୍କୃତି ଏଇଥିରେ ବର କନ୍ୟା ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥାନ୍ତି ଏବଂ ବିବାହ ସମାରୋହରେ ରାଜନୀତି ଲୋକମାନେ ମଧ୍ୟ ପାଳନ କରନ୍ତି ରାଜନୀତିଜ୍ଞ ଲୋକମାନେ ମଧ୍ୟ ଆମନ୍ତ୍ରିତ କରାଯାଇଥାଏ ଯେହେତୁ ଇଏ ଗୋଟେ ବହୁତ ବଡ଼ କାମ ଜୀବନର ଇଏ ଗୋଟିଏ ମୁଖ୍ୟ ଅଂଶ ତ ଏହିଭଳି ସାଂସ୍କୃତିକ ଭିତ୍ତିପୂର୍ଣ୍ଣ ଏକ କାର୍ଯ୍ୟ ବିବାହ ତ ଏହା ଯେହେତୁ ଆମେ ସନାତନ ଧର୍ମର ଲୋକ ତ ବିବାହରେ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଥାଉ